ହଁ ଭଲ ଅଛି ଆଉ କୁହ

ହଁ କୁହ

ତିନିଶହ ପଚାଶରୁ ଦୁଇଶହ ତିନିଶହ ଆସିବ ବୋଲି ଭାବୁଛି ହଁ କୁହ ଓ ବହୁତ ବଢ଼ିଆ କଥା ଯିବା ହଁ ହଉ ଯିବା ମୋର ତ କିଛି କାମ ବି ନାଇଁ ଯିବା ଏମିତି ସରିଲା ପରୀକ୍ଷା ସରିଲା ହଁ ଯିବି ଯିବା ମଜା କରିବା ନାଇଁ ନାଇଁ ନାଇଁ କିଛି ନାଇଁ କିଛି ଅସୁବିଧା ନାଇଁ ଚାଲ

ହଁ ହଉ ହଉ କାଟି ଦେଇଥାଅ

ହଁ